ଆମ ଓଡ଼ିଶାରେ ପ୍ରମୁଖ ସଙ୍ଗୀତ ହଉଛି ଓଡ଼ିଆ ଏବଂ ସମ୍ବଲପୁରୀ ସମ୍ବଲପୁରୀ ନୃତ୍ୟ ଏବଂ ସମ୍ବଲପୁରୀ ସଙ୍ଗୀତ ୱାର୍ଲଡ଼ ଫେମସ ଏହା ବହୁତ ଲୋକଙ୍କୁ ଆକର୍ଷିତ କରିଥାଏ ଏବଂ ତାର ଡ୍ରେସ୍ ଯାହା ସମସ୍ତଙ୍କ ଆଖିକୁ ମଧ୍ୟ ବହୁତ ସୁନ୍ଦର ଦେଖାଯାଇଥାଏ ଆମ ସମ୍ବଲପୁରୀ ନୃତ୍ୟ ଓଡ଼ିଶାରେ ବହୁତ ଫେମସ ଏବଂ ପୃଥିବୀଯାକ ଲୋକ ପ୍ରାୟ ଜାଣନ୍ତି ସମ୍ବଲପୁରୀ ସଙ୍ଗୀତ ଏବଂ ସମ୍ବଲପୁରୀ ନାଚ ଏହା ହଉଛି ସବୁଠାରୁ ଭିନ୍ନ ଟାଇପର ତାର ବାଜା ମଧ୍ୟ ସମ୍ବଲପୁରୀ ବାଜା ମଧ୍ୟ ବହୁତ ଫେମସ ତାର ସାଉଣ୍ଡ ମଧ୍ୟ ପୁରା ଅଲଗା ଟାଇପର ଲାଗେ ଏବଂ ଏହା ସବୁଠୁ ମସ୍ତବାଜା ଅଟେ ଏହା ବହୁତ ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ ବାହାରୁ ଯେଉଁ ପର୍ଯ୍ୟଟନ ଲୋକମାନେ ଯେଉଁ ଆସନ୍ତି ଓଡ଼ିଶାକୁ ବୁଲିବାପାଇଁ ସେମାନେ ପ୍ରମୁଖ ପ୍ରଥମେ ସମ୍ବଲପୁରୀ ନୃତ୍ୟ ଏବଂ ସମ୍ବଲପୁରୀ ବାଜା ଦେଖନ୍ତି ସମ୍ବଲପୁରୀ ଗୀତ ମଧ୍ୟ ଶୁଣନ୍ତି ସମ୍ବଲପୁରୀ ଗୀତ ବହୁତ ଆୱାର୍ଡ଼୍ ମଧ୍ୟ ପାଇଛି ସରକାରଙ୍କ ଦ୍ୱାରା ଏବଂ ଆମର ଓଡ଼ିଶାରେ ବିଭିନ୍ନ ପ୍ରକାର ମହୋତ୍ସବ ହୁଏ ଯଥା ବାଲିଯାତ୍ରା କଟକରେ ଏବଂ ଭୁବନେଶ୍ୱର ବାଲିଯାତ୍ରା ଏବଂ ପାରାଦ୍ୱୀପରେ ବାଲିଯାତ୍ରା ହୁଏ ଏହାର ଏହାଦ୍ୱାରା ବିଭିନ୍ନ ବ୍ୟବସାୟ ମଧ୍ୟ ଆଗକୁ ବଢ଼ିଥାନ୍ତି ଏବଂ ଏହାଦ୍ୱାରା ଲୋକମାନେ କିଛି କିଛି ଆଗକୁ ବଢ଼ିଥାନ୍ତି ଏବଂ ନିଜ ବ୍ୟବସାୟକୁ ମଧ୍ୟ ଆଗକୁ ବଢ଼େଇଥାନ୍ତି ଯେପରି ଆମ ଆମର କୋଣାର୍କରେ କୋଣାର୍କ ମହୋତ୍ସବ ହୁଏ ଏବଂ ଧଉଳିରେ କଳିଙ୍ଗ ମହୋତ୍ସବ ହୁଏ ଏହାଦ୍ୱାରା ବିଭିନ୍ନଲୋକ ଆସନ୍ତି ବୁଲାବୁଲି ସାଙ୍ଗରେ ମଜାମଜଲିସ୍ କରିକିଯାଆନ୍ତି ନିଜପରିବାର ସାଙ୍ଗରେ ଏବଂ ଏଠାରେ କିଛି ନୂଆଜିନିଷ ଶିଖିବାକୁ ପାଆନ୍ତି ସେମାନେ